ଗିରିଜା ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ମୋର ଅର୍ଡ଼ର୍ ହେଉଛି ଚିକେନ୍ ଚିଲି ମଟନ୍ ଓ ପୁଡ଼ିଂ ଆପଣ ଏହି ଅର୍ଡ଼ର୍ଗୁଡ଼ିକ ଯଥାଶୀଘ୍ର ପଠାଇଦିଅନ୍ତୁ ଆମ ଘର ବିଶ୍ୱନାଥ ସାହିର ପଚିଶି ନମ୍ବର ଘର ଏହି ଠିକଣାରେ ଅର୍ଡ଼ର୍ଟିକୁ ପଠାଇଦିଅନ୍ତୁ ଆପଣ ଅର୍ଡ଼ର୍ଟିକୁ ସୁନିଶ୍ଚିତ କରିଦିଅନ୍ତୁ ଚିକେନ୍ ଚିଲି ମଟନ୍ ଓ ପୁଡ଼ିଂ ଅତି ଶୀଘ୍ର ପଠାଇଦିଅନ୍ତୁ